ଆଜି ଭାରତବର୍ଷ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି ଯେମିତିକି ଚାଷ ଚାଷ ଜମିରେ ବର୍ତ୍ତମାନ ପାଣି ଜଳସେଚନ ନ ହୋଇପାରୁନାହିଁ ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ହେଉଛି ଦିନକୁ ଦିନ ଯେଉଁ ମେସିନାରି ସଂଖ୍ୟା ବଢ଼ୁଛି ଗାଡ଼ି ଘୋଡ଼ା ମଟର କଳକାରଖାନା ବଢ଼ିବା ଦ୍ୱାରା ଆମ ବାୟୁ ପ୍ରଦୂଷଣ ହେଉଛି ଯାହାଫଳରେ କି ଆମ ପାଣିପାଗ ଉପରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ପଡ଼ୁଛି ତାସହିତ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ପାହାଡ଼ କାଟିଦେଉଛନ୍ତି ପାହାଡ଼ ନଷ୍ଟ ହେଉଛି ଯାହା ଦ୍ୱାରା ନିଜସ୍ୱ ଭାରସମ୍ୟ ହରାଇ ବସିବା ଦ୍ୱାରା ବିଭିନ୍ନ ପ୍ରକାର ଭୂମିକମ୍ପ ହୋଇ ମଧ୍ୟ ଦେଖିବାକୁ ଭାରତରେ ମିଳୁଛି ତାସହିତ ସମୁଦ୍ରରେ ମଧ୍ୟ ଜୁଆର ଦିନକୁ ଦିନ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ଯାହା ଦ୍ୱାରା ମାନେ କ'ଣ ବିଭିନ୍ନ ପ୍ରକାର ବାତ୍ୟା ଦେଖିବାକୁ ମିଳୁଛି ନଇଁ ନାଳ ପୋତିଯିବା ଦ୍ୱାରା ବନ୍ୟା ବନ୍ୟା ବହୁତ ମାନେ ଗାଁ ଗହଳିକୁ ନଷ୍ଟ କରୁଛି ତାସହିତ ଚାଷ ଜମି ଦ୍ୱାରା ବିଭିନ୍ନ ଚାଷୀମାନେ ଯେଉଁ କ'ଣ ଋତୁ ଚେଞ୍ଜ ହେଉଛି ଋତୁର ପାଣିପାଗ ଠିକ୍ ରହୁନି ସେଥିପାଇଁ ଚାଷୀମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ହେବା ଦ୍ୱାରା ଚାଷ ଠିକ୍ ସେ ହୋଇପାରୁନି ଆଉ ଭାତରର ଚାଷୀମାନେ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହୋଇ ସେମାନଙ୍କର ଚାଷ ଠିକ୍ କରିପାରୁନାହାନ୍ତି ଯାହାଦ୍ୱାରା ସେମାନଙ୍କ ଅମଳ ଠିକ୍ ହୋଇପାରୁନାହିଁ ସେମାନେ ଦିନକୁ ଦିନ ନିମ୍ନଗାମୀ ହେଉଛନ୍ତି ଉର୍ଦ୍ଦ୍ୱଗାମୀ ହୋଇପାରୁନାହାନ୍ତି ସେମାନଙ୍କର ସଞ୍ଚୟ ଉପାର୍ଜନ କମିଯାଉଛି